ଓଡ଼ିଶାର ଯେଉଁ ଯେଉଁ କ୍ରୀଡ଼ା ହେଉଛି ସେହି କ୍ରୀଡ଼ାରେ ଅନେକଗୁଡ଼ିଏ ପ୍ରୋତ୍ସାହନ ବା ପ୍ରୋତ୍ସାହନ ପାଇଁ ଅନେକଗୁଡ଼ିଏ ପ୍ରମୁଖ କ୍ରୀଡ଼ା ରହିଛି ଯଥା କ୍ରିକେଟ୍ ଭଲିବଲ ହକି କାହିଁକିନା ଏହାଦ୍ଵାରା ଆମକୁ ଅଧିକ ପ୍ରୋତ୍ସାହନ ମିଳେ ଯଦି ଆମେ ଦେଖିଛୁ ଜଣେ ଭଲ କ୍ରିକେଟର୍ ବା ଆମ ପାଖରେ ଯଦି ଯଦି କେଉଁ ଭଲ କ୍ରିକେଟର୍ଟା ଅଛି ଭଲ କ୍ରିକେଟ୍ ଖେଲୁଛି ତ ଆମେ କ'ଣ କରୁନା ତାଠାରୁ କିଛି ଶିଖିବାକୁ ଚେଷ୍ଟା କରୁ ତ ତା ଠାରୁ ଆମେ ଯେମିତି ଶିଖିବାକୁ ଚେଷ୍ଟା କରୁ ସେହିପରି ଆମେ କ'ଣ କରିବା ନା ସେହିପରି ଆମେ ଅନ୍ୟମାନଙ୍କ ପ୍ଲେୟାର୍ ବା ଯାହା ଆମର ଛୋଟ ପ୍ଲେୟାର୍ଠୁ ମଧ୍ୟ କିଛି ଶିଖିବା କାହିଁକି ନା ସେ ମଧ୍ୟ ଆମଠୁ ବେଶୀ କିଛି ଜାଣିଛି ତ ସେ ଆମରଠୁ ଛୋଟ ବୋଲି ସେ ଆମରଠୁ କମ୍ ଜାଣିଛି ଏଇଆ ମନ ଭାବ ରଖିବା ଭଲ ନୁହେଁ ସମସ୍ତଙ୍କୁ ସମାନ ସହଯୋଗ ଦେବା କଥା ବା ସମସ୍ତଙ୍କୁ ସମାନ ଭାବରେ ଆମେ ପରିଗଣିତ କରିବା କଥା ଏବଂ ସମସ୍ତଙ୍କୁ ସମାନ ଭାବରେ ପରିଗଣିତ କରି ସାରିଲା ପରେ ଆମେ ଗୋଟେ ଭଲ କ୍ରିକେଟର୍ କିମ୍ବା ଭଲ କ୍ରୀଡ଼ା ବା ଗୋଟିଏ ଭଲ ଖେଳାଳି ହୋଇପାରିବା କାହିଁକି ନା ଖେଲରେ କେବଲ ଆମର ରନିଂ କରିଲେ କିମ୍ବା କୌଣସି ଫିଟନେସ୍ ବେଶୀ ଦେଲେ ହୋଇଥାଏନି ଆମର ତାହା ବି ଦରକାର କିନ୍ତୁ ତା' ସହିତ ସ୍ଵଛ ମନୋବଲ କ୍ରୀଡ଼ା କରିବା ପାଇଁ ଆମର ସାହାସ ଏବଂ ଆମର ସମୃଦ୍ଧି ଯାହା ଅଛି ଆମର ମନୋବଲ ଯାହା ଅଛି ସବୁକୁ ସମାନ କଲେ ଯାଏ ଆମେ ଭଲ ଦୌଡ଼ାଲି ହୋଇପାରିବା ତାପରେ ଆମେ ଭଲ ଦୌଡ଼ାଲି ଯଦି ହେବା ତାହେଲେ ଆମେ ଦୁନିଆରେ ଅଧିକ ନାମ ମଧ୍ୟ କମାଇବା ଏବଂ ଦୁନିଆରେ ଆମ ନାମ କମାଇ କ'ଣ କରିବା ନା ଅଧିକ ଟଙ୍କା ମଧ୍ୟ ଉପାର୍ଜନ କରିବା ଏବଂ କ୍ରୀଡ଼ା ହେଉଛି ବହୁତ ଗୋଟିେ ଭଲ ଜିନିଷ କ୍ରୀଡ଼ା ଦ୍ୱାରା ଅନେକ ମଣିଷପଣ କରିଛନ୍ତି ନା ଉଚ୍ଚକୁଟୀର ହୋଇପାରିଛନ୍ତି ଏବଂ ଯେମିତି କ୍ରିକେଟ୍ରେ ବିରାଟ୍ କୋହଲି ସଚିନ୍ ତେନ୍ଦୁଲକର ରୋହିତ୍ ଶର୍ମା ସେହିପରିଧୋନି ସେହିପରି ଅନେକଗୁଡ଼ିଏ ପ୍ଲେୟାର୍ ଆମ ଓଡ଼ିଶାରେ ଅଛନ୍ତି ଖେଲୁଛନ୍ତି ଯେଉଁମାନେ ଆମ ଗ୍ରାମୀ ପିଢ଼ିରେ ସେଇମାନେ ସେହିଭଲି ଖେଲିପାରିବେ ଏବଂ ସେମାନେ ମଧ୍ୟ ଆଗକୁ ଯିବେ ସେମାନେ ମଧ୍ୟ ଆଗରେ ନାମ କମାଇବେ ଏହିଭଲି ଆଶା ଆମର ଅଛି ଏବଂ ସରକାରଙ୍କ ଦ୍ୱାରା ମଧ୍ୟ ଅନେକ ସମସ୍ ଅନେକ ସହଯୋଗ ମିଲୁଛି ଯଦ୍ଵାରା କିି ସେମାନେ ଆଗକୁ ବଢ଼ିପାରିବେ ଏବଂ ଆଗକୁ ବଢ଼ି ସେମାନେ କିଛି ଅଧିକ ଉନ୍ନତତର କାମ କରିପାରିବେ